ଆମ ପୃଥିବୀଟା ଭଗବାନଟା ତିଆରି କରିଛନ୍ତି ଏ ପୃଥିବୀ କିଛି ନଥିଲା ଭଗବାନ ବନାଇଛନ୍ତି ଆଉ ଆମମାନଙ୍କୁ ବି ବନାଇଛନ୍ତି ଆଉ ପୃଥିବୀ ବହୁତ ସୁନ୍ଦର ଅଛି ପୃଥିବୀଟା ବହୁତ ଲୋକ ରୁହନ୍ତି ବହୁତ ମଣିଷ ପଶୁ ଗଛ ପକ୍ଷୀମାନେ ରୁହନ୍ତି ଆଉ ପୃଥିବୀ ବହୁତ ଆମ୍ଭମାନଙ୍କ ପାଇଁ ଭଗବାନଟା ବନାଇଛନ୍ତି ପୃଥିବୀରେ ଆମେ ରୁହେ ଆମେ ଖାଏ ପିଏ ବୁଲେ ଆଉ ଆମେ ବଞ୍ଚିପାରେ ସେହି ଜାଗାରେ ଆଉ ପୃଥିବୀରୁ ବାହାରେ ଗଲେ ଆମେ କିଛି ବି କରିପାରିବୁନି କାରଣ ସେଇଠି ଆମେ ନିଶ୍ୱାସ ନେଇପାରିବୁନି ବଞ୍ଚି ବିଲକୁଲ ପାରିବୁନି ଆଉ ପୃଥିବୀରେ ବହୁତ ପ୍ରକାରର ଜିନିଷ ଅଛି ଆଉ ଯେଉଁ ଜିନିଷ ଆମେ ଜାଣି ଜାଣିନୁ ଆଉ କେବେ ବି ଜାଣିପାରିବୁ ବି ନାହିଁ କାରଣ ଭଗବାନ ତାଙ୍କେ ବନାଇଛନ୍ତି ଆଉ ଆମେ ତ ଏବେ ଯାଇ ଭଗବାନଙ୍କୁ ଦେଖିନୁ ମାତ୍ର ଭଗବାନ ଏ ଦୃଷ୍ଟିଟା ବହୁତ ଭଲସେ ବନାଇଛନ୍ତି ଆଉ ଆମେ ଏହି ଜାଗାରେ ରହି ଖୁସିରେ ଅଛୁ ଆଉ ଲୋକମାନେ ବି ଖୁସିରେ ଅଛନ୍ତି